ମୁଁ କହିଲି ଆଉ କ'ଣ ପାଇଁ ଭିତରକନିକା ଯାଇଥିଲ କା ଦେହରେ ଗଲ ଭିତରକନିକା କୁମ୍ଭୀର ଦେଖିଲ ବଉଳା ନା ଗୁପ୍ତିରୁ ଗଲ ନା କେଉଁଠାରୁ ଗଲ ଗୁପ୍ତିରୁ ବୋଟ୍ରେ ଗଲ ବଗ ମାରି ଯାଇଥିଲ ଅଜଗର ସାପ ଦେଖିଛ ସେଇଟି କେତେଟା କୁହନି ହଁ ହଁ ଆଉ ଖାଇଲ କେଉଁଠୁ ଆସିକରି ସେଇଠି ହୋଟେଲ୍ ଅଛି ସେଇଠି' ଆଉ ଆଉ ଗୋଟିଏ କ'ଣ ପ୍ରୋଗ୍ରାମ୍ କର ଏ ଥଣ୍ଡା ଦିନିଆ କେଉଁଦିନ ପ୍ରୋଗ୍ରାମ୍ କର ଗୋଟେ କେଉଁଦିନ ଯିବା ଆଉ ସେ ଏଠୁ କା ସାମଗ୍ରୀ ଗ୍ୟାସ୍ ଫ୍ୟାସ୍ ନେଇଯିବା ହେଲା ଆଉ ଗାଡ଼ିରେ ନେଇଯିବା ସେଠି ରୋଷେଇ ବାସ କରିବା ଆଉ ଗୋଟିଏ ପୂଜାରୀ ନେଇଯିବା ଆଉ ଆଇଟମ୍ କରିଦେବା ମଟନ୍ କରିଦେବା ଡାଲ୍ ଫ୍ରାଏ ଡାଲ୍ ଫ୍ରାଏ ଆଉ ଚିଙ୍ଗୁଡ଼ି ତରକାରୀ ଆଉ ଓଉ ରାଇତା ଆଉ ଏଇ ଆଇଟମ୍ କାକୁଡ଼ି ସାଲାଡ଼୍ ପାମ୍ପଡ଼ କରିଦେବା ଆଉ ହଁ ଆଉ ଦୁଇଟା ଗାଡ଼ି ନେଇକି ଯିବା ଯେତିକି ଧରିବେ ଆଉ ଆଉ ଦେଖିବା କିଏ ଯିବେ ଆଉ ହଁ ହଁ ସେ ବୋଟ୍ କେତେ ଟଙ୍କା ନେଉଛି ଓଃ ସେଠି କ'ଣ ଗଭର୍ଣ୍ଣମେଣ୍ଟ୍ କ'ଣ ଟାକ୍ସ୍ ଫ୍ୟାକ୍ସ୍ କଟୁଚିନା କାଟିକିରି ଦେଉଛନ୍ତି ନା ସେ ବୋଟ୍ ପ୍ରାଇଭେଟ୍ ବୋଟ୍ ସବୁ ଆଚ୍ଛା ଆଚ୍ଛା ନହେଲେ ଆମେ ଭି ନହେଲେ ଭିତର କନିକା ଆମେ ସେପଟେରେ ନହେଲେ ପଳେଇବା ବାଟ ଅଛି ବୋଟ୍ରେ ନ ଗଲେ ବି ସେପଟେରେ ବାଟ ଅଛି ଯେ ପୁରା ବାଇକ୍ ନେଇକି ପଳାଇକି ଗାଡ଼ି ନେଇକି ପଳେଇବା ସିଧା ତାର ପୁରା ଭିତର କନିକା ଭିତରକୁ ଆଉ ହେଉ ହେଉ ରହିଲି